ଓଡ଼ିଆ ଭାଷା ଅନ୍ୟ ଭାଷା ଠାରୁ ଅସାଧାରଣ ଏବଂ ଆକର୍ଷଣୀୟ କାରଣ ଅନ୍ୟ ଭାଷା ଗୁଡ଼ିକ ସମସ୍ତେ ବୁଝି ପାରନ୍ତି ଏବଂ କହି ମଧ୍ୟ ପାରନ୍ତି କିନ୍ତୁ ଓଡ଼ିଆ ଭାଷା କେବଳ ଓଡ଼ିଆ ଲୋକମାନେ ବୁଝି ପାରନ୍ତି ଏବଂ ଓଡ଼ିଆ ଲୋକମାନେ ହିଁ କହି ପାରନ୍ତି ଓଡ଼ିଆ ଭାଷାର ଖଣ୍ଡ କାବ୍ୟ ଗୁଡ଼ିକ ଶୁଣିବାକୁ ଆକର୍ଷଣୀୟ ସେଗୁଡ଼ିକ ମଧ୍ୟରୁ ଯେଉଁମାନଙ୍କୁ ବିଶ୍ୱାସ କରୁଥିଲି ସେମାନେ ମୋତେ ଧୋକା ଦେଲେ ମୁଁ ଯେଉଁମାନଙ୍କ ଉପରେ ବହୁତ ବିଶ୍ୱାସ କରୁଥିଲି ସେମାନେ ପର ମୁହୂର୍ତ୍ତରେ କିନା ମୋ ବିଶ୍ୱାସ ସହିତ ଖେଳି ମୋତେ ଧୋକା ଦେଇଥିଲେ ସେମାନେ ଯେତବେଳେ ଯାଉଥିଲେ ମୁଁ ସେହିଠି ବସିଥିଲି ସେମାନେ ଯେତେବେଳେ ଗୋଟିଏ ଜାଗାକୁ ଯାଉଥିଲେ ମୁଁ କିନ୍ତୁ ସେତେବେଳେ ମୁଁ ଗୋଟିଏ ଜାଗାରେ ବସିଥିଲି